ଭାରତୀୟ ଚାକିରୀ ମାର୍କେଟରେ ଲୋକ ମାନେ ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଚାକିରୀ କୌଣସି ଚାକିରୀ ମିଳୁନାହିଁ ଯେମିତି ସରକାରୀ କୌଣସି ଚାକିରୀ ଦେବ ସେମାନଙ୍କର ଉପକୃତ ହେବ ଯଦି ସେମାନେ କିଛି ଚାକିରୀ ନମିଳିବେ ତାହେଲେ ଏ ଦୁନିଆଁରେ ଯେତିକି ବେକାର ଯୁବକ ଯୁବତୀ ସେମାନେ ବଢ଼ି ବଢ଼ି ଯାଆନ୍ତି ଏବଂ ଚାକିରୀ ପାଇଁ ସେମାନେ ବହୁତ ହନ୍ତସନ୍ତ ହୁଅନ୍ତି ଚାକିରୀ ପାଇଁ ସମସ୍ତେ ଯେତିକି ବେକାର ଯୁବକ ଯୁବତୀ ଅଛନ୍ତି ସମସ୍ତେ ଚାକିରୀ ପାଇଁ ଧାଁ ଦୌଡ଼ ହୁଅନ୍ତି ହେଲେ କୌଣସି ଲୋକଙ୍କୁ ଚାକିରୀ ବି ମିଳେନାହିଁ ସେଇଥି ପାଇଁ ଯଦି ସରକାର କୌଣସି ଚାକିରୀ ସେମାନଙ୍କ ପାଇଁ ଘରୋଇ କିମ୍ବା ସରକାରୀ ଚାକିରୀ ଯୋଗାଡ଼ କରିଦିଅନ୍ତି ତେବେ ଲୋକ ମାନଙ୍କର ବହୁତ ଉପକୃତ ହେବ